ଆମ ଅଞ୍ଚଳରେ କୃଷିର ବ୍ୟବସାୟ ଆରମ୍ଭ କରିବା ଉଚିତ କାହିଁକି ଆମର ଏଠି ଅଶୀ ପର୍ସେଣ୍ଟ ଲୋକ କୃଷକ ଅଟନ୍ତି ଏହାଦ୍ୱାରା ଚାଷୀ ନିଜେ ନିଜର ଭରଣ ପୋଷଣ କରିପାରେ ଏବଂ ତାର ଆର୍ଥିକ ସ୍ଥିତିରେ ଉନ୍ନତ ହୋଇପାରୁଛି ଯାହାଦ୍ୱାରା ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ମଧ୍ୟ ମିଳିପାରୁଛି ତେଣୁକରି ଆମେ ଅଞ୍ଚଳରେ ଏକ କୃଷି ଯୋଗାଣ ଷ୍ଟୋର୍ ନିହାତି ରହିବା ଆବଶ୍ୟକ ଯାହାଦ୍ୱାରା ଚାଷୀ ଭାଇମାନେ ଚାଷୀ ଭାଇମାନେ ସୁବିଧା ସୁବିଧାରେ ଚାଷ କାର୍ଯ୍ୟକୁ ତୁଲାଇ ପାରିବେ